ହଁ ବର୍ଷ ବର୍ଷ ଯଦି ଚାଷର ପରିବର୍ତ୍ତନ ହେଇଛି କିନ୍ତୁ ସେ ଚାଷର ମିଠା ଆଉ ଏବେକାର୍ ଚାଷ ମିଠା ସେଟା ଅଲଗା ପ୍ରକାର ତେବେ ସେବେକାର ଯୋଉ ବଡ଼ ବଡ଼ ଧାନ ଯୋଉ ଆସି ଆସି ଆମର ବଡ଼ ବଡ଼ ଧାନ ହେଉଥିଲା ମାନେ ଆମର ମଣିଷ ସମାନ ଏବେ ଛୁଟିଆ ଛୁଟା ଧାନ ଠିକ୍ ଅଛି କିନ୍ତୁ ମାନେ ଗଲାଥର ମାନେ ସୋରି କି କହିବି ଏବେକାର ଯେଉଁ ଧାନ ହେଉଛୁ ସେ ଧାନର ମିଠା ଅଲଗା ପ୍ରକାର ସେ ଧାନର ମିଠା ଅଲଗା ପ୍ରକାର ତେଣୁ ଏଠି ଏବେ ଏବେ ହେଉଛି ଅଧିକା ଫସଲ ହେଉଛି ଧାନ ଅଧିକା ଅମଳ ହେଉଛି ସେତେବେଳେ ଅଧିକା ଅମଳ ହେଉନଥିଲା କ'ଣ ପାଇଁ ହେଉନଥିଲା ସେତେବେଳେ ଆମର ସାର ଜାତୀୟ ଜିନିଷ ଦିଆ ଟୋଟାଲ୍ ହେଉନଥିଲା ତ ଏବେ ଏଭେଲେବୁଲ୍ ସାର ଜିନିଷ ଦିଆହେଉଛି ତେଣୁ ପାଇଁ ଆଉ ଯୋଉଁ ଯେଉଁ ପ୍ରକାର ଧାନ ଚାଷ କି ଆମର ଅଲଗା ଚାଷ ହେଉଛି କି ଡାଲି ଚାଷ ହେଉଛି କି ଆମର ବାଇଗଣ ଚାଷ ହେଉଛି ସେଇ ହିସାବରେ ସେ ଜିନିଷ ବହୁତ ଅଲଗା ପ୍ରକାର ହେଉଛି ତ ମୋତେ ଗୋଟେ କଥା ମୁଁ ଏପର୍ଯ୍ୟନ୍ତ ଜାଣିପାରିନି ଯେ ସେ ଭାତ ଅଲଗା ରକମ ଏ ଭାତ ଅଲଗା ରକମ ସେ ଧାନ ଅଲଗା ରକମ ଏ ଧାନ ଅଲଗା ରକମ ମୁଁ ସେଇଟା ତ ଜାଣିପାରୁନି କିସ ମାନେ ଆମର ଯୋଉଁ ଗାଁ'ରେ ଚାଷ ହଉଛି ମେକ୍ସିମମ୍ ଲୋକ ଧାନ ଚାଷ କରନ୍ତି ଅଲଗା ଚାଷ କିଛି କରନ୍ତିନି ହେଲାକି ତ ଆଉ କିଏ କହିବି ଧାନ ଚାଷ ହିଁ ଭଲ ଆଉ ଆମର ତ ଏଠି ଧାନ ଚାଷ ହେଉଛି ଆଉ ଧାନ ଚାଷ ହେଲେ ସମସ୍ତେ ଖାଆନ୍ତି ସମସ୍ତଙ୍କୁ ଖୁଆନ୍ତି ସବୁ